ରେଡ଼ିଓ ଏକ ଏପରି ଜିନିଷ ଯାହାକି ବହୁତ ପୁରୁଣା କାଳରୁ ଆବିଷ୍କାର ହେଇ ଆସିଅଛି ଏବଂ ଆମେ ଯେତେବେଳେ ସେତେବେଳେ ଟିଭି ନ ଥିଲା କି ମୋବାଇଲ ନ ଥିଲା ସେତେବେଳେ ରେଡ଼ିଓ ଚାଲିଥିଲା ଲୋକମାନେ ରେଡ଼ିଓରେ ସବୁ ପ୍ରକାର ଜିନିଷ ଖେଳ ଫିଲିମ କୃଷକ ବିଷୟରେ ନିଉଜ ସବୁ ଦେଖିପାରନ୍ତି ସମ୍ବାଦ ଦେଖିପାରନ୍ତି ଏବଂ ଏବେ ସିନା ଟିଭି ବାହାରିଗଲା ଖୁଣୁ ବୋଲି ଲୋକ ଟିଭି ଅନ କରି ପିକ୍ଚର ସହ ଶୁନ ଶୁଣୁଛନ୍ତି ସେତବେଳେ କିଛି ନ ଥିଲା କେବଳ ରେଡ଼ିଓ ସହ ଗୋଟେ ସ୍ପିକର ଲାଗିଥିଲା ଏବଂ ଏଫ ଏମ ଦ୍ୱାରା ହେଟା କନେକ୍ଟ ଚାଲିଥିଲା ସାଟେଲାଇଟ୍ ଦ୍ୱାରା ଏବଂ ଯାହା ଦ୍ୱାରା କି ସବୁ ସମ୍ବାଦ ସବୁ ରେଡ଼ିଓ ଆମେ ଶୁଣିପାରୁ ଏବଂ ରେଡ଼ିଓରେ ଶୁଣିବାକୁ ବି ବହୁତ ମଜା ଲାଗିଥାଏ ସିଏ ଗୋଟେ ରେଡ଼ିଓ ମଝିରେ ଥୁଆ ହେଇଥିବ ତା ଚାରିପଟେ ଦଶ ଜଣ ଲୋକ ବସିଥିବେ ତାସ ଖେଳୁଥିବେ ସମ୍ବାଦ ଶୁଣୁଥିବେ ସେଇଟା ବହୁତ ମଜା ଲାଗେ ଶୁଣିବା ବ ଏବଂ ସମ୍ବାଦ ଶୁଣିବାକୁ ବହୁତ ଭଲ ଲାଗେ କାହିଁକି ନା ସମ୍ବାଦ ଶୁଣିବାକୁ ବାହାର ବାହାର କେଉଁଠି କ'ଣ ଅସୁବିଧା ହେଇଥିବ ଆକ୍ସିଡ଼େଣ୍ଟ ହେଇଥିବ ଏବଂ କାହାର କେଉଁଠି କ'ଣ ହେଇଥବ ସେ ଜିନସ କହୁଥିବେ ବାହାର କଥା କହୁଥିବେ ଶୁଣିବାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥାଏ ଏବଂ ଖେଳ ଦିନ ତ ଗୋଟିଏ ରେଡ଼ିଓରେ ଚାରିପଟେ ଶହେ ଲୋକ ବସିଥାନ୍ତି ଯେଉଁଦିନ ଖେଳ ଚାଲଥିବ ଇଣ୍ଡିଆ ପାକିସ୍ତାନ ଖେଳ ଚାଲିଥିବ ଗୋଟେ ରେଡ଼ ରେଡ଼ିଓ ତା ଚାରିପଟେ ଶହେ ଲୋକ ବସିଥାନ୍ତି କାହିଁକି ନା ସମସ୍ତେ ରେଡ଼ିଓରୁ ଶୁଣନ୍ତି ଖେଳ ବିଷୟରେ ଖେଳ କ'ଣ ହେଲା ଖେଳ କେମିତି ହେଲା ଏବଂ ତା ଦ୍ୱାରା କି ଲୋକ ସବୁ ସ ଜାଣି ପାରନ୍ତି କି କ'ଣ ହେଲା କେମତି ହେଲା ଏବଂ ତା ଦ୍ୱାରା କି ସିନେମା ବି ଚାଲଥାଏ ଖେଳ ଚାଲିଥାଏ ସବୁ ସଂସ୍କୃତି ଅଭିଳାଷ ପ୍ରତି ଅଭିଳାଷ ପ୍ରତି ହେଉଛି ଯେମିତି କି ବହୁ ସେ ଲୋକଟାର ଡେଥ୍ ହେଇଯାଇଛି କିନ୍ତୁ ତା'ର ଗୀତ ଥାଏ ଗୀତ ବାଜେ ଏବଂ ତା'ର ସ୍ମୃତି ସବୁ କହିଥାଏ ସେହି ସବୁ ଜିନିଷ ଶୁଣିବାକୁ ବହୁତ ଖୁସି ଲାଗିଥାଏ ମନ ବହୁତ ଖୁସି ହେଇଥାଏ ଏବଂ ସେ ଜିନିଷ ସେତେବେଳେ ଲୋକଙ୍କର ବହୁତ ପ୍ରିୟ ଥିଲା ଏବେ ତ ସମତିଙ୍କ ପାଖରେ ମୋବାଇଲ ହେଇଗଲାଣି ନାଁ ହାତରେ ହାତ ଦେଇ ଦେଖୁଛନ୍ତି ଜାଣି ପାରୁଛନ୍ତି କିନ୍ତୁ ସେତେବେଳେ ସେ ସବୁ ଜିନିଷକୁ ଶୁଣିବାକୁ ମନରେ ବହୁତ ଖୁସି ଲାଗେ ଏବଂ ବହୁତ ଆସ ମାନେ ଆ ଆକର୍ଷଣୀୟ ଲାଗେ କିଛି ନ ଥାଏ ହଠାତ ତା ଭିତରୁ ସାଉଣ୍ଡ ଆସେ ନାଁ ଗୋଟେ ଜିନିଷ କହିଥାଏ ସମସ୍ତେ ଚାହାନ୍ତି କି ତା ଭିତରେ କିଏ ଅଛି କହୁଛି କି କେମିତି କହୁଛି